କନ୍ଧମାଳ ଜିଲ୍ଲାରେ ପରିବହନ ବିକଳ୍ପ ବହୁତ ନିମ୍ନମାନର ରହିଛି ସଡ଼କ ରହିଛି ଯିଏକି ଚଳିବ ରେଳବାଇ ତ ନାହିଁ ଏବେ ଯାହା କରା ହେଉଛି ମୁଁ ଯେଉଁ ଭୁବନେଶ୍ୱରରୁ ଆପଣଙ୍କର ବଲାଙ୍ଗୀର ରେଳପଥ ଆସୁଛି ତ ଆସିନାହିଁ ଆଉ ଗୋଟିଏ ରେଳବାଇ ଆମର ହେବାର ଅଛି ଆପଣଙ୍କର ଯେଉଁଟା ଆପଣଙ୍କର ବ୍ରହ୍ମପୁରରୁ ସମ୍ବଲପୁର ଯଦି ସେଇଟା ହୋଇଯିବ ତାହେଲେ କନ୍ଧମାଳ ଗୋଟିଏ ରେଳବାଇ ମାନଚିତ୍ରକୁ ଭଲରେ ଆସିବ ଆଉ ସଡ଼କ ତ ଯାହା ଅଛି ଅଛି ଆଉ ଟିକେ ହେବା ସେଇଟା ଡେଭଲପ ହେବା ଦରକାର ରେଳବାଇ ତ ହେବା ଦରକାର ବିମାନ ବନ୍ଦର ତ ଆମର କହିଲେ ନାହିଁ କହିଲେ ଚଳେ ଯେଉଁଟା ଅଛି ସେଟା ଆହୁରି ଭଲ କି ଡେଭଲପ ହେବା ଦରକାର ବିମାନ ବନ୍ଦରଟା ସେଇଟା କିଛି ନାହିଁ ଖାଲି ଗୋଟେ କେମିତି ଗୋଟେ ଏମତି କରିଦେଇଛନ୍ତି ଗୋଟେ ଅଛି ଜିଲ୍ଲାଟା ବୋଲି ସେଟା କିଛି ନାହିଁ ଆଉ ସାଇକେଲ ମଟର ସାଇକେଲ ବାଇକ ତ ଚାଲିଛି ଆଉ କଣ ଆଉ ଆପଣଙ୍କର ସଡ଼କଟା ଆଉ ଟିକେ ଭଲ ହେବା ଦରକାର ରେଳବାଇଟା ନିହାତି ହେବା ଦରକାର ଆଉ ବିମାନ ବନ୍ଦରଟା ହାଇଲି ଡେଭଲପ ବହୁତ ଭାବରେ ହେବା ଦରକାର ହେଲେ ଏଇଟା କନ୍ଧମାଳ ଜିଲ୍ଲା ପାଇଁ ଗୋଟିଏ ଆସିବ ପର୍ଯ୍ୟଟନ ଶିଳ୍ପ ପାଇଁ ଗୋଟିଏ ବହୁତ ହେବ ଏବଂ ପରିବହନ ପାଇଁ ଗୋଟିଏ ଭଲ